ସ୍ୱଚ୍ଛଭାରତ ଅଭିଯାନରେ ଲୋକମାନେ ବହୁତ ସଚେତନ ଅଟନ୍ତି ସ୍ୱଚ୍ଛଭାରତ ସବୁଜ ଭାରତ ଭାରତ ସରକାର ସ୍ୱଚ୍ଛ ଭାରତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ପ୍ରତ୍ୟେକ ଘରେ ଲାଟ୍ରିନ କରିବାପାଇଁ ବ୍ୟବସ୍ଥା ରହିଛି ଗାଁ ଗୁଡ଼ିକରେ ମଧ୍ୟ ସ୍ୱଚ୍ଛଭାରତ ଅଭିଯାନ କରି ପ୍ରତ୍ୟେକ ମାସ ଶେଷ ରବିବାର ଦିନ ଗାଁ ସଫାସୁତୁରା ରଖିବା ପରାମର୍ଶ ଦେଉଛୁ ମୁଁ ରକ୍ଷାଣବେକ୍ଷଣ କ୍ଷେତ୍ରରେ ବହୁତ ପରିଷ୍କାର ଅଟେ ପ୍ରତ୍ୟେକ ଲୋକଙ୍କୁ ବୁଝାଇ ଦିଆଯାଉଛି ଯେ ସମସ୍ତେ ଲାଟ୍ରିନ ବ୍ୟବହାର କରନ୍ତୁ ବାହାରକୁ କେହି ମଳତ୍ୟାଗ କରିବା ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜି କହିଛନ୍ତି ପ୍ରତ୍ୟେକଙ୍କ ଘରେ ଲାଟ୍ରିନ ରହିବା ଆବଶ୍ୟକ ତେଣୁ ସମସ୍ତେ ଲାଟ୍ରିନ ବ୍ୟବହାର କରିବା ଉଚିତ୍